ହ୍ୟାଲୋ ଆଚ୍ଛା ଆପଣଙ୍କର ମିଠା ଦୋକାନ ଭଦ୍ରକରେ ଅଛି ଆଚ୍ଛା ମୋର କ'ଣ କି ଯୋଉ ଦୀପାବଳିଟା ଆସୁଛି ନା ଆଗକୁ କାଳୀପୂଜା ଅଛି ମୋ ଘରେ ଗୋଟେ ଫଙ୍କ୍ସନ୍ ହେବାର ଅଛି ସେଥିପାଇଁ ମୋର କିଛି ମିଠା ଦରକାର ବୁଝିପାରୁଛନ୍ତି ଆମର ବହୁତ ବନ୍ଧୁ ବାନ୍ଧବ ଆସିବେ ଆଉ ଆପଣଙ୍କର ସେଥିପାଇଁ ମିଠା ମୁଁ କିଛି ଆଣିବା ପାଇଁ ଚାହୁଁଛି ଆପଣଙ୍କ ପାଖରେ କି କି ପ୍ରକାର ମିଠା ଅଛି ଆଚ୍ଛା ଯୋଉ ଆପଣ ରସଗୋଲା କଥା କହୁଛନ୍ତି ରସଗୋଲା କିଲୋ ଦରିଆ ଦେଉଛନ୍ତି ନା ଗୋଟା ଦରିଆ ବିକୁଛନ୍ତି ଆଚ୍ଛା ମୋତେ କୁହନ୍ତୁ ରସଗୋଲାର କିଲୋ କେତେ ଅଛି ଆଚ୍ଛା ଗୋଟା କେତେ ବିକୁଛନ୍ତି ଆଚ୍ଛା ଆଚ୍ଛା ମୁଁ ଅର୍ଡ଼ର୍ କଲେ ଆପଣ ମୋତେ କୋଡ଼ିଏ କିଲୋ ଖଣ୍ଡେ ଦେଇପାରିବେ କେଜି ହିସାବରେ ମୁଁ ନେବି

କୋଡ଼ିଏ କିଲୋ ମିଠା ଆଚ୍ଛା ଆପଣଙ୍କର ଗୋଲାପଜାମ୍ ଟା ହେବକି ଗୋଲାପଜାମ୍ ହେବ ତ ତା'ର କିନ୍ତୁ କେଜି କେତେ ଅଛି ନା ଗୋଟା କେତେ ଅଛି କେଜିଟା କେତେ କୁହନ୍ତୁ ଦୁଇଶହ ଟଙ୍କା ଦୁଇଶହ ଟଙ୍କା ଆଚ୍ଛା ଆଚ୍ଛା ସେଥିରୁ ଦଶ କିଲୋ ହେଇପାରିବ ଆପଣଙ୍କ ପାଖରୁ ଆଣିବାକୁ ପଡ଼ିବ ନା ଆପଣଙ୍କର ଘରେ ଆଣିକି ପହଁଞ୍ଚେଇ ଦେଇପାରିବେ ସେଥିପାଇଁ କ'ଣ ଅଲ୍ଗା ପଇସାର ଆବଶ୍ୟକତା ରହୁଛି କି କ'ଣ କେମିତି ମୋତେ ଟିକିଏ କୁହନ୍ତୁ କେତେ ଚାର୍ଜେସ୍ କ'ଣ ଲାଗିବ ଆଚ୍ଛା ଭଲ ନୁହଁ ଟି ମୁଁ ସେଇଥିପାଇଁ ତ ଆପଣଙ୍କୁ ଫୋନ୍ କରିଥିଲି ଆପଣଙ୍କର ଭଲ ମିଠା ମୁଁ ଶୁଣିଥିଲି ଲୋକଙ୍କ ପାଖରୁ ଯେ ଆପଣ ଭଲ ମିଠା ତିଆରି କରନ୍ତି କମ୍ ରେଟ୍ରେ ଟିକିଏ ଦିଅନ୍ତି ସେଇଥିପାଇଁ ତ ମୁଁ ଆପଣଙ୍କୁ ଫୋନ୍ କରିଥିଲି ଆଚ୍ଛା ଆପଣଙ୍କର ସେଇ ଆଚ୍ଛା ମୋତେ ଆପଣଙ୍କର ଆଗାମୀ ପଚିଶ୍ ତାରିଖ ଦିନ ମୋର ହେବ ମୋତେ ପଚିଶ୍ ତାରିଖ ଦିନ ସକାଳେ ପହଁଞ୍ଚେଇ ଦେଇପାରିବେ ଆଚ୍ଛା ଆପଣ ମୋତେ ଟିକିଏ ହିସାବ କରି କହିବେ କେତେ ଆପଣଙ୍କର ଏମାଉଣ୍ଟ୍ ହେଉଛି ରସଗୋଲା ହେଉଛି କୋଡ଼ିଏ କୋଡ଼ିଏ କିଲୋ ଆପଣଙ୍କର ଗୋଲାପଜାମ୍ ହେଉଛି ଦଶ କିଲୋ ତାହେଲେ ମୁଁ କେତେ ଆଡ଼୍ଭାନ୍ସ ଦେବି ଆଉ ପିଲାଙ୍କ ହାତରେ ଫୁଲ୍

ଆଚ୍ଛା ମୁଁ ତ ଆଉ ଏଇଖିଣା ମୁଁ ତ ଫାଙ୍କା ନାହିଁ ମୁଁ ଆପଣଙ୍କୁ ଫୋନ୍ ପେରେ ପଇସା ପଠେଇ ଦେଲେ ଚଳିବ

କେତେ ଆଡ଼ଭାନ୍ସ ଦେବି କହୁନାହାନ୍ତି ଆପଣଙ୍କର ତିରିଶ କିଲୋ ମିଠା ହେଲା ତିରିଶ କିଲୋ ମିଠା ଦାମ୍ ହେଲା ଆପଣଙ୍କର ହଁ ଦୁଇ ହଜାର ଟଙ୍କା ତ ଆଚ୍ଛା ଆପଣଙ୍କର ପଚିଶ ତାରିଖ ଦିନ ମୋର ଅଛି ମୁଁ ଚବିଶ୍ ତାରିଖ ଦେଲେ ପ୍ରିପେୟାର୍ ହେଇଯିବ ନା ତା ପୂର୍ବରୁ ଦେବାକୁ ପଡ଼ିବ ହଉ ଠିକ୍ ଅଛି ମୁଁ କୋଡ଼ିଏ ତାରିଖ ଦିନ ଆପଣଙ୍କୁ ଦୁଇ ହଜାର ଟଙ୍କା ଆପଣ ଫୋନ୍ ପେ ନମ୍ବର୍ ଟା ଟିକିଏ ପଠେଇଦେବେ ଦୁଇ ହଜାର ଟଙ୍କା ଦେଇଦେବି ମୋ ଆଡ଼୍ରେସ୍ ଟା ମୁଁ ଆପଣଙ୍କ ପାଖକୁ ଦେଇଦେବି ଆଉ ଟିକିଏ ପଚିଶ୍ ତାରିଖ ଦିନ ସକାଳୁ ଟିକିଏ ଆଣିକି ପହଁଞ୍ଚେଇବେ କାରଣ ଆମର ପଳେଇ ଆସିବେ ବନ୍ଧୁ ବାନ୍ଧବ ବେଳଶୁ ପଳେଇ ଆସିବେ ନା ଟିକିଏ ଆଣିକି ଦେବେ ତା ପରେ ପୂଜାଟା ଆରମ୍ଭ ହେବ ହଁ ସକାଳୁ ଟିକିଏ ଆଣିକି ପହଁଞ୍ଚେଇ ଦେବେ କାରଣ ଆମର ବନ୍ଧୁ ବାନ୍ଧବ ସବୁ ଆସିବେ ତା'ପରେ ପୂଜା ହେବ ବ୍ରାହ୍ମଣ ଆସିବ ଆଉ ଟିକିଏ ଜଲ୍ଦି ଟିକିଏ ପହଁଞ୍ଚେଇ ଦେବେ ଆଣିକି ଆଉ ହଉ ଠିକ୍ ଅଛି ଧନ୍ୟବାଦ ଧନ୍ୟବାଦ